ହଁ ମୁଁ ଭାବୁଛି ଡ଼ିଜିଟାଲ୍ ଦେୟ ଫୋନ୍ପେ ହେଉ କିମ୍ବା ଗୁଗଲ୍ ପେ କିମ୍ବା ପେଟିଏମ୍ ବ୍ୟବହାର ଦ୍ଵାରା ଆମୁକୁ ସମସ୍ତ ପ୍ରକାରର ସୁବିଧା ମିଳିଥାଏ ଏବଂ ପଇସା ଦେବାକୁ ଯେକୌଣସି ସ୍ଥାନକୁ ଆମକୁ ସୁବିଧାରେ ଆମେ ପଇସା ଦେଇପାରିଥାଉ